ମୋର ତାସ୍ ଟା ଅତି ପ୍ରିୟତମ ଖେଳ ତାସ୍ ତ ପ୍ରାୟତଃ ଚାରିଜଣ ଲୋକମାନଙ୍କୁ ନେଇକି ଖେଳାଯାଏ ତାସ୍ ଖେଳିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମେ କିଛି ସମୟ ଶାନ୍ତିରେ ବସିକି ଖେଳୁ ଏବଂ ମନୋରଞ୍ଜନ ପାଇଁ ଖେଳାଯାଏ ଏଠାରେ ଆମେମାନେ ଶାନ୍ତିରେ ବସି ଟ୍ୱେଣ୍ଟି ନାଇନ ମାଗୁଣି ଖେଳ ଖେଳୁ ଟ୍ୱେଣ୍ଟିନାଇନରେ ପଏଣ୍ଟ ହିସାବ କରାଯାଏ ଯେଉଁ ଦଳ ପଏଣ୍ଟ ଅଧିକା ରଖନ୍ତି ତାଙ୍କୁ ୱିନ୍ ଘୋଷଣା କରାଯାଏ ଏବଂ ଆମେ କିଛି ମାତ୍ରାରେ ନିଜ ନିଜର ହାତରୁ ପଇସା ଖର୍ଚ୍ଚ କରି ବୋନସ୍ ବି ଦେଇଥାଉ ସେଇ ବୋନସ୍ଟିକୁ ସେମାନେ ଗ୍ରହଣ କରନ୍ତି ଆଉ ସେଥିମଧ୍ୟରୁ କ୍ୟାରମ୍ ବି ମୁଁ ଖେଳେ କ୍ୟାରମ୍ ବି ସେହିଭଳି ଭାବରେ ଚାରିଜଣଙ୍କୁ ନେଇକି କ୍ୟାରମଟି ଖେଳାଯାଏ କ୍ୟାରମ୍ ଖେଳିବାର ଉଦେଶ୍ୟ ଭିତରୁ ଆମେ ସେଇଟାକୁ ଗୋଟିଏ ଜିନିଷ ଉପଲବ୍ଧି କରୁ ଯେ ସେଥିରୁ ଆଇ ପାୱାରଟା ଭଲ ରୁହେ ଏବଂ ମେଣ୍ଟାଲ ପାୱାର ବି ଭଲ ରୁହେ ସେଥିମଧ୍ୟରୁ ହ୍ୟାଣ୍ଡ ପ୍ରାକ୍ଟିସ ବି ରୁହେ